ହଁ ମୁଁ କୃଷିର ଗୁରୁତ୍ୱ ବିଷୟରେ କହିପାରିବି ଯେପରିକି କୃଷି ହେଉଛି ଆମର ଜୀବିକା ନିର୍ଦ୍ଧାରଣ କରିଥାଏ କୃଷକ ଯୋଗୁଁ ଏବଂ କୃଷି ଯୋଗୁଁ ଆମେ ଆଜି ବଞ୍ଚି ରହିଛେ କୃଷକ ଏବଂ କୃଷି ଏବଂ କୃଷକର ଗୁରୁତ୍ୱ ଅକଳ୍ପନୀୟ ଯେପରି ଭାବରେ କୃଷକ ଯଦି କୃଷିକୁ କୃଷି ଚାଷ ନ କରି ଆମକୁ ଖାଇବାକୁ ନ ଦେବ ତାହେଲେ ଆମେ ଭୋକ ବିକଳରେ ବହୁତ ହଇରାଣ ହେବା ତେଣୁ କୃଷକ ଆଉ କୃଷିକୁ ସମ୍ମାନ ଏବଂ ତାଙ୍କୁ ସୁବିଧା ସୁଯୋଗ ଉପଯୋଗ ଉପଯୋଗ ଯୋଗାଇଦେବାକୁ ମୁଁ ସରକାରଙ୍କୁ ନିବେଦନ କରୁଛି